ମୁଁ ପ୍ରଥମେ ଷଷ୍ଠ କ୍ଲାସ୍ ପଢ଼ିବା ପଢ଼ୁଥିବା ସମୟରେ ମୁଁ ମୋ ସାଙ୍ଗ ପିଣ୍ଟୁ କାମ୍ପ ସେ ପ୍ରଥମେ ଯାଇକି ଯାଇକି ନଦୀ ନାଳରେ ମାଛ ଧରୁଥିବା ସମୟରେ ମୁଁ ତା' ପଛରେ ପାଖରେ ରହିଥିଲି ମୁଁ ଦେଖୁଥିଲି କି ସେ ନିଜ ହାତକୁ ପାଣିରେ ପାଣି ଭିତରେ ମାରି କେମିତି ଗୋଟେ କରି ମାଛ ଧରୁଥିଲା ସେ ବହୁତ କମ ସମୟରେ ବହୁତ ଗୁଡ଼ିଏ ମାଛକୁ ମାଛ ଧରିସାରିଥିଲା ଓ ସେ ସବୁଦିନ ସେହି ସେହିପରି ଭାବେ ମାଛ ଧରୁଥିଲା ଥରେ ତା' ହାତ କରୁଥିବା ମାଛ ଧରିବା ସାପରେ ବି ଧରିଦେଇଥିଲା ମୁଁ ତେଣୁ ମୁଁ କହିବାକୁ ଚାହୁଁଛି ଯେ କୌଣସି ବ୍ୟକ୍ତି ମାଛ ଧରିବା ପୂର୍ବରୁ ସାବଧାନ ଭାବରେ ମାଛ ଧରିଥାନ୍ତୁ କାହିଁକି ନା ପାଣି ଭିତରେ ମାଛ କିମ୍ବା ସାପ କେଉଁଠି କ'ଣ ରହିବ ସେ ନିଜେ ବି ଜାଣିପାରିବେ ନାହିଁ ଏହା କାହିଁକି ନା ପାଣିର ଆମେ ପାଣି ଭିତରୁ ଯିବା ବେଳକୁ ପାଣିର ରଙ୍ଗ ରଙ୍ଗ ଖରାପ ହୋଇଯାଇଥାଏ ବା ପାଣି ଖରାପ ହୋଇ ଯାଇଥିବାରେ ତେଣୁ ମାଛ ଥିବାକୁ ସାବଧାନ କରିଥାନ୍ତୁ କାହିଁକିନା ଓ ବାହାରର ଆମ ଗଞ୍ଜାମ ବାହାର ବା ଆମ ଓଡ଼ିଶା ବାହାର ଲୋକମାନେ ନିଜେ ସେମାନେ ଜାଲ ଓ ଜାଲ ମାଧ୍ୟମ ମାଛ ଧରିଥାନ୍ତି ଓ ଆମ ଆମ ଆମର ଇଆଡ଼ ଲୋକ ଓ ନିଜ ହାତ ଓ ଓ ହାତ ଓ ଚାଦର ମାଧ୍ୟମରେ ଜାଲ ମାଧ୍ୟମରେ ମାଛ ଧରିଥାନ୍ତି ଓ ମୋଟର୍ ଲଗାଇ ପାଣି ଶୁଖି ମାଛ ଧରିଥାନ୍ତି ବିଭିନ୍ନ ପ୍ରକାର ସାହାଯ୍ୟରେ ଆମର ଲୋକମାନେ ମାଛ ଧରିଥାନ୍ତି ମୁଁ ଏତିକି କହିବାକୁ ଚାହୁଁଛି ଯେ ଯେକୌଣସି ବ୍ୟକ୍ତି ପାଣି ଭିତରକୁ ଯିବାକୁ ଗୋଟେ ନିଜର ସେଫ୍ଟି ବ୍ୟବହାର କରିଥାନ୍ତୁ ମାଛ ଧରିବା ମାଛ ମାଛ ଧରିବା କାମ ମାଛ ଭିତରେ ପାଣି ଭିତରେ ବିଭିନ୍ନ ପ୍ରକାର ବି ସାପ ଓ ବିଛା ଭଳି ବିଭିନ୍ନ ପ୍ରକାର ବିଷାକ୍ତ ପଶୁ ଏହାଦ୍ୱାରା ଆମେ ବିଭିନ୍ନ ରୋଗରେ ପୀଡ଼ିତ ହୋଇଥାଉ ଏଣୁ ମୁଁ ମାଛ ଥିବା ଲୋକମାନଙ୍କୁ ଅଧିକ ସାବଧାନ କରୁଅଛି